ମୁଁ ଏବେ ଗୋଟିଏ ଛୋଟିଆ ଦୋକାନ ଟିଏ ଦେଇଛି କିନ୍ତୁ ସମସ୍ତଙ୍କର ଇଚ୍ଛା ଥାଏ କିଛି ଗୋଟେ ବଡ ଆକାରର କରିବାକୁ କିନ୍ତୁ ମୋର ବି ମନ ଅଛି ମୋର ବି ଆଶା ଅଛି କି ଅଧିକ ନହେଲେ ବି ମୁଁ ଗୋଟିଏ ବଡ ମୋବାଇଲ୍ ଦୋକାନ ଦେବାକୁ ଆମ ଘରେ ଏତେଟା ଚଳିବା ଫର୍ଚା ନୁହେଁ ତେଣୁ ମୋତେ ଏବେ କାମ କରିବାକୁ ପଡୁଛି କାମ ଶିଖୁଛି ଶିଖିସାରିବା ପରେ ମୁଁ ଗୋଟିଏ ବଡ ଦୋକାନ ଦେବି ବହୁତ ପ୍ରକାରର ମୋବାଇଲ୍ ସବୁ ରଖିବି କିଛି ବଡ ଆଶା କରିନି ଯେତିକି ଆଶା କରିଛି ମୋ ପାଇଁ ସେତିକି ବହୁତ ବଡ଼ ଏସବୁ ପଛରେ ମୋତେ ମୋ ବାପା ପ୍ରେରଣା ଦିଅନ୍ତି କି କେଉଁଟା କରିଲେ ଭଲ ହେବ କେଉଁଟା ଖରାପ ହେବ ତେଣୁ ମୁଁ ତାଙ୍କ କଥା ମାନି କାମ କରେ ଆଉ ସଫଳ ହୁଏ